ପନ୍ଦର ପାଞ୍ଚ ଉଣେଇଶହ ଅଶୀ ମସିହା ଦଶ ଛଅ ଦୁଇ ହଜାର ସାତ ପାଞ୍ଚ ଆଠ ଦୁଇ ହଜାର ତିନି ଚଉଦ ଆଠ ଉଣେଇଶହ ତେସ୍ତୋରି ପନ୍ଦର ସାତ ଦୁଇ ହଜାର ଏକ